ମୁଁ ଭାବୁଛି ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଦାୟିତ୍ୱ କାହିଁକି ନା ଆମର ମାତୃଭାସା ହେଉଛି ଓଡ଼ିଆ ଓଡ଼ିଆ ଯେ ଓଡ଼ିଶା ଦେଶରେ ଜନ୍ମ ହୋଇକି ଆମର ଓଡ଼ିଶାର ଓଡ଼ିଆ ଭାଷା ନ ଶିଖିକି ବହୁତ ଅସୁବିଧା ହେବ କାରଣ ଆମ ମାତୃଭାଷା ଭୁଲିଯିବା ମାତୃଭାଷା ଭୁଲିଯିବା ଯୋଗେଁ ଆମ ଦେଶକୁ ମଧ୍ୟ ଭୁଲିଯିବା ତେଣୁ ହିନ୍ଦୀ ଇଂଲିଶ ସେଇଟା ଆମର କିଛି ଦରକାର ନାହିଁ ଆମର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଶିକ୍ଷା ପାଇଁ ପିଲାମାନଙ୍କୁ ଗୁରୁତ୍ୱ ଦାୟିତ୍ୱ ଦିଆଯିବ କିନ୍ତୁ ଓଡ଼ିଆ ଭାଷା ଶିଖାଯିବ ଏଥିରେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ରହିବ ଆମ ମାତୃଭୂମି ମଧ୍ୟ ଉଜ୍ଵଳ ରହିବ